ଆଜିକାଲି ଲୋକମାନଙ୍କର ତ ପ୍ରାୟତଃ ସବୁକିଛି ଜିନିଷ ପସନ୍ଦ ଯେମିତି କି ବହି ପଢ଼ିବା ଚଳଚ୍ଚିତ୍ର ଦେଖି ଫିଲ୍ମ ଦେଖିବା ଟି ଭି ସୋ ଦେଖିବା ଏସବୁ ହଉଛି ଆଜିକାଲି ଦୈନନ୍ଦିନ ମଣିଷଙ୍କର ଦୈନନ୍ଦିନ କାମ କହିଲେ ଚଳେ କାମ କରିବେ କମ କିନ୍ତୁ ଟି ଭି ଦେଖିବା ମୋବାଇଲ ଦେଖିବା ବହି ପଢ଼ିବା ଏସବୁ ବହୁତ ବେଶୀ ତେଣୁ ମୁଁ ଅଳ୍ପ ସମୟ ବହି ପଢ଼େ କିନ୍ତୁ ଅଧିକ ସମୟ ଟିକେ ଟି ଭି ସୋ ଟିକେ ଦେଖେ ଟି ଭି ସୋରେ ଆମର ଦଉଛି ସିନ୍ଦୁରର ଅଧିକାର ଆଉ ଆମର ମୋ ବୋଉ ହାତରନ୍ଧା ଏସବୁ ମୁଁ ଟିକେ ଅଧିକ ଦେଖେ କାରଣ ପାଠ ପଢ଼ିବା ସହିତ କିମ୍ବା ଘର କାମ କରିବା ସହିତ ଟି ଭି ସୋ ଦେଖିବା ଟିକେ ମନ ଖୁସି କରିବା ପାଇଁ ଏସବୁ ଦେଖାଯାଏ ଆଉ ଦେଖିଲେ ମଧ୍ୟ କିଛି ମନ ଖୁସି ହୋଇଥାଏ ଘରର କିଛି ଝଗଡ଼ା ହେଉ କିମ୍ବା କିଛି କିଛି କାରଣ ହଉ ମନ ଦୁଃଖ ଅଛି ତ ଟି ଭି ଟିକେ ଦେଖିଦେଲେ ଟିକେ ମନଟା ଖୁସି ରହେ ଆଉ ଭଲଲାଗେ ତେଣୁ ଆମେ ଟି ଭି ଦେଖନ୍ତି ଆଉ ମୋ ବୋଉ ହାତରନ୍ଧା ଦଉଛି ଯେଉଁଟାକି କିଛି ରୋଷେଇ ଉପରେ ଦଉଛି ଆଉ ସେ ରୋଷେଇ ଶିଖିବା ହଉଛି ଆମର ନିହାତି ଦରକାର ଯେହେତୁ ଗୋଟେ ରୋଷେଇ ସୋ ଦଉଛି ସେମାନେ ଆମକୁ ରୋଷେଇ ଶିଖେଇବା ପାଇଁ ଗୋଟେ ପଇସା ଖର୍ଚ୍ଚ କରି ଗୋଟେ ସୋ କରୁଛନ୍ତି ତେଣୁ ଆମର ଦେଖିବା ବି ନିହାତି ଦରକାର ଆଉ ମୁଁ ମଧ୍ୟ ଦେଖେ ସେଥିରୁ କିଛି ରୋଷେଇ ମଧ୍ୟ ଶିଖେ ଯେଉଁଟାକି ମୋ ପାଇଁ ଦରକାର ଆସେ ଆଉ ମୁଁ ସବୁଦିନି ଘରେ ରୋଷେଇ କରେ ରୋଷେଇ କଲାବେଳେ ମୁଁ ସେଥିରୁ ଯାହା ଶିଖିଥାଏ କିଛି କିଛିଟା ଆମଘରେ କରେ ଆଉ ଘରଲୋକଙ୍କୁ ମଧ୍ୟ ଖୁଆଏ ଆଉ ଘରଲୋକ ଖାଆନ୍ତି ଭଲ ହୋଇଛି ବୋଲି କୁହନ୍ତି ତେଣୁ ଟି ଭି ଦେଖିବା ମୋର କିଛି ଅନ୍ୟଥା ଯାଏନି ମୋର କିଛି କାମରେ ଆସେ ତେଣୁ ମୁଁ ଟି ଭି ଦେଖିବାଟା ମୋର ହଉଛି ବହୁତ ପସନ୍ଦ ମୁଁ ବହୁତ ଭଲପାଏ ଯେ ଟି ଭି ଦେଖିବାପାଇଁ ଟି ଭି ହଉ କିମ୍ବା ମୋବାଇଲରେ ମୁଁ ଦେଖେ ଟିଭିରେ ଖାଲି ସେତିକି ନୁହେଁ ମୁଁ ମୋ କିଛି ଫିଲ୍ମ ବି ମଧ୍ୟ ଦେଖେ ମୁଁ ମତେ ପସନ୍ଦ ହଉଥିବା ଫିଲ୍ମ ମୁଁ ଦେଖେ ଆଉ ମତେ ପସନ୍ଦ ନଲାଗୁଥିବା ଫିଲ୍ମ ମୁଁ ଦେଖେ ନାହିଁ ଆଉ କେତେବେଳେ କେମିତି ଟାଇମ ହେଲେ ମୁଁ ପିଲାଙ୍କଠୁ ବହି ଆଣି ପଢ଼େ ପିଲାଙ୍କୁ ବି ମୋର ମୁଁ ଟିଉସନ ମଧ୍ୟ କରେ ଛୁଆଙ୍କୁ ମୁଁ କିଛି ବହି ବି ପଢ଼ାଏ ସେସବୁ ବି ମୋର ଅଛି ବହି ପଢ଼େଇବା ଭଲ ଲାଗେ କିନ୍ତୁ ଅଧିକ ଭଲ ଲାଗେ ମତେ ଟି ଭି ଦେଖିବା